ଆମର ସବୁବେଳେ କରେଣ୍ଟ ଥାଏ କିନ୍ତୁ ଗରମ ଦିନେ ଦୁଇ ଟାଇମ୍ କରେଣ୍ଟ କଟାଯାଏ ରାତିରେ ଦୁଇ ଘଣ୍ଟା ସକାଳେ ଦୁଇ ଘଣ୍ଟା ତାପରେ ଆମର ପିଲାମାନେ ଗରମରେ ବେଶୀ କଷ୍ଟ ହୁଏ ପିଲାମାନେ ବହୁତ କଷ୍ଟପାଏ କାହିଁକିନା ଗରମ ଦିନରେ କରେଣ୍ଟ ପଳେଇଲେ ପିଲାମାନଙ୍କର ବହୁତ କଷ୍ଟ ହୁଏ ପିଲାମାନେ ଶୋଇପାରେ ନାହିଁ ବି ପାଠ ପଢ଼ି ବିି ପାରେ ନାହିଁ ଶୀତ ଋତୁରେ କଣ୍ଟ କଲେଇଲେ ଆମର ପିଲାମାନେ ବହୁତ କଷ୍ଟ ହୁଏ କିନ୍ତୁ କଷ୍ଟ ହେଲେ ବି ଗରମ ଦିନ ବୋଲି ଏତେ କଷ୍ଟ ହୁଏ ନାହିଁ ଆଉ ବର୍ଷା ଦିନେ କରେଣ୍ଟ ପଳେଇଲେ ଆମର ପିଲାମାନେ ପାଠ ପଢ଼ିବା ପାଇଁ ଅନ୍ଧାରରେ କଷ୍ଟ ହୁଏ ଆହୁରି ପାୱର୍ କରେଣ୍ଟ ପଳେଇଲେ କଷ୍ଟ ହେଲେ ବି ରୋଷେଇ କରିବା ପାଇଁ ଆମର ଅସୁବିଧା ହୁଏ ରୋଷେଇ କରିବା ବେଲେ ପୋକ ମାଛି ମାନେ ବେଶୀ ଅସୁବିଧା ହୁଏ ରୋଷେଇ କରି ହେଉ ନାଇଁ କାହିଁକିନା କରେଣ୍ଟ ନଥିଲେ ଆମର ବେଶୀ ଅସୁବିଧା ହେଇଥାଏ କରେଣ୍ଟ ଗରମ ଦିନେ ବେଶୀ କଷ୍ଟ ହେଇଥାଏ ପାୱାର କାଟ୍ଟା ଗରମ ଦିନରେ ବେଶି ଟିକେ ପରେ ପରେ କରେଣ୍ଟ ଚାଲିଯାଏ